ଜୀବ ଜନ୍ତୁଙ୍କର ଯତ୍ନ ନେବା ପାଇଁ ପ୍ରାକୃତିକ ଏବଂ ଜୈବିକ ପଦ୍ଧତିର ବ୍ୟବହାର ବହୁତ କିଛି ଲାଭ ମିଳେ ଆମର ପୂର୍ବ ପୁରୁଷମାନଙ୍କଠାରୁ ବା ମୋ ଜେଜେବାପା ମାନଙ୍କ ଜେଜେବାପାଙ୍କ ଠାରୁ ମୁଁ ଅନେକ କଥା ଶିଖିଛି ତନ୍ ମଧ୍ୟରେ ଗାଈ ଜନ୍ମ କଲେ ଗୋଟେ କୁଲ୍ଚି ଦିଆଯାଏ ଯୋଉଥିରେ କଣ୍ଟା ନେଉଟିଆ ଗଛ ବର ଓହଳ କୁଣ୍ଡା ଏବଂ ତାକୁ ଭଲ ଭାବରେ ସିଜେଇ ଫୁଟେଇ ଗରମ କରି ଦିଆଯାଏ ମନେ କରନ୍ତୁ ଫାଟୁଆ ରୋଗ ହେଲେ ନଡ଼ିଆ ତେଲ ସହିତ ଗନ୍ଧ କର୍ପୂରକୁ ଦେଲେ ଫାଟୁଆ ରୋଗ ମଧ୍ୟ ଭଲ ହୁଏ ଯଦି ଗାଈ କି ଥଣ୍ଡା ହେଇଥାଏ ଦେଶୀ ଘିଅ ଗାଈ ମଥାରେ ଗାଈ ପିଠିରେ ଯଦି ଘଷି ଦିଆଯାଏ ଥଣ୍ଡା ମଧ୍ୟ ଛାଡ଼ିଯାଏ ଏମିତି ଅନେକ କଥା ମୁଁ ମୋ ଜେଜେବାପାଙ୍କ ଠାରୁ ଶିଖଛି